ଓଡ଼ିଶା ଓଡ଼ିଶାର ଭାଷା ହେଉଛି ଓଡ଼ିଆ ଓଡ଼ିଆ ଯାହାକି ବହୁ ବହୁ ସହଜ ଭାଷା ଏବଂ ବହୁ ସରଳ ଭାଷା ଯାହା ଶିଖିବା ଅତ୍ୟନ୍ତ ସହଜ ପିଲାମାନେ ଦୁଇ ତିନି ଦିନ ମଧ୍ୟରେ ପୂରୁା ଭାଷା ଶିଖିଯାଆନ୍ତି ଓଡ଼ିଶାରେ ଓଡ଼ିଆ ଭାଷା ପୂର୍ବରୁ ସଂସ୍କୃତ ଭାଷା ଚାଲୁଥିଲା ସଂସ୍କୃତ ଭାଷାରୁ ଓଡ଼ିଆ ଭାଷା ହୋଇ ତାକୁ ବହୁ ସରଳୀକରଣ କରି ଓଡ଼ିଆ ଭାଷା ଅବିଷ୍କୃତ କରାଗଲା ଯାହାଦ୍ୱାରା ଲୋକମାନେ ସଂସ୍କୃତ ଛାଡ଼ି ଓଡ଼ି ସି ଓଡ଼ିଆ ଭାଷା କହିବାକୁ ପସନ୍ଦ କଲେ ଏବଂ ଓଡ଼ିଆ ମଧ୍ୟ କହିଲେ ସଂସ୍କୃତର ବ୍ୟବହାର ମଧ୍ୟ କମିଲା କିନ୍ତୁ ସଂସ୍କୃତ ହେଉଛି ଆମର ଗୋଟେ ଏଭଳି ଭାଷା ଯାହା ପ୍ରତ୍ୟେକ ପୁରୁଣା ଗଳ୍ପ ବା ଗୀତା ସବୁଥିରେ କା ବ୍ୟବହାର କରାଯାଇଛି ଯାହାକୁ ମଧ୍ୟ ଶିଖିବା ଆମର ଗୋଟେ କର୍ତ୍ତବ୍ୟ ଅଟେ ତା ସହ ମଧ୍ୟ ଆମକୁ ସମସ୍ତ ଭାଷା ଜାଣିବା ଉଚିତ୍ ଓ କେବଳ ଓଡ଼ିଆ ନୁହଁ ଓଡ଼ିଆ ସହିତ ସଂସ୍କୃତ ଇଂରାଜୀ ଅନ୍ୟ ଅନ୍ୟ ବଙ୍ଗାଳୀ ଏମିତି ବହୁତ ଭାଷା ଅଛି ଯାହାକି ଓଡ଼ିଆ ସହିତ ରିଲେଟେଡ଼୍ ବା ଆମେ ତାକୁ ଶିଖିବା ଉଚିତ୍ କିନ୍ତୁ ଓଡ଼ିଆ ସହିତ ରିଲେଟେଡ଼୍ ହେଉଛି ସଂସ୍କୃତ ବଙ୍ଗାଳୀ ଯାହାକି ଆଖପାଖ ଭାଷା ଯାହାକୁ ଆମେ ବହୁତ ସହଜରେ ଶିଖିପାରିବା ଏବଂ ସମସ୍ତ ମଧ୍ୟରେ ଓଡ଼ିଆ ଭାଷା ହେଉଛି ବହୁତ ସହଜ ଭାଷା ଯାହାକି ଦୁଇ ଭାଗରେ ବିଭକ୍ତ କରାଯାଇଛିି ଗୋଟେ ଓଡ଼ିଆ ବର୍ଣ୍ଣମାଳୀ ଏବଂ ଓଡ଼ିଆ ସାହିତ୍ୟ ଆମେ ଯଦି ଦୁଇଟି ଭାଷାକୁ ବହୁତ ସହଜରେ ପଢ଼ିବା ମନ ଧ୍ୟାନ ଦେଇ ପଢ଼ିବା ତାକୁ ଦୁଇରୁ ତିନି ଦିନ ମଧ୍ୟରେ ପ୍ରାରମ୍ଭ କରିପାରିବା ଓଡ଼ିଆ ଭାଷାରେ ବେଶୀ ଅଠେଇଶି ଛପନଟି ଲେଟର୍ ଅଛି ଅ ଠାରୁ କ୍ଷ ଲ ଯାଏ ଏବଂ ଯାହାକି ବହୁତ ସହଜ କହିବାକୁ ଲୋକମାନେ ପୂର୍ବରୁ ବ୍ୟବହାର କରୁଥିଲେ ହେଲେ ଏବେ ଓଡ଼ିଆ ଭାଷା ଆସିଲା ଯାହା ମଧ୍ୟରେ ଆମେ ବହୁତ ସହଜରେ ବହୁତ ଭଲ ଭାଷା କହିପାରିବା ଯାହାକି ଲୋକମାନଙ୍କୁ ଏ ଭାଷା ଦୁନିଆରେ ବହୁତ ନାହିଁ କେବଳ ଓଡ଼ିଶାରେ ହିଁ ଏ ଭାଷାଟା ହେଇଥାଏ ଇଂରାଜୀ ଭାଷା ଭଳି ଇଏ ଭାଷା ସବୁଠି ବ୍ୟବହାର କରିପାରିନଥାନ୍ତି ଲୋକ କାରଣ ଏ ଭାଷା ବହୁତ ଅଛି ବା ବହୁତ କମ୍ ଲୋକ ଜାଣିଛନ୍ତି କେବଳ ଓଡ଼ିଶାରେ ହିଁ ଏ ଭାଷାଟା କୁହନ୍ତି ଅଲଗା ବାହାରେ ଲୋକ ଏ ଭାଷା କହିପାରନ୍ତି ନାହିଁ ଯାହାକି ଶିଖିବା ସହଜ କିନ୍ତୁ ଲୋକ ଜାଣିିନଥିବାରୁ ଏହାକୁ ବ୍ୟବହାର କରନ୍ତି ନାହିଁ ଏହା ଇଂଲିଶ୍ ଭାଷା ମଧ୍ୟଠାରୁ ମଧ୍ୟ ବହୁତ ସହଜ ଭାଷା ଅଟେ ଯାହାକୁ ଶିଖିଲେ ଲୋକମାନେ ବହୁତ ଆହୁରି ଉନ୍ନତି କରିପାରିବେ ଦେଶ ବହୁତ ଆଗକୁ ଯିବ ଓଡ଼ିଶାଟା ଓଡ଼ିଆ ଭାଷାଟା କେବଳ ଓଡ଼ିଆ ଓଡ଼ିଶାରେ ନ ରହି ଅନ୍ୟ ଦେଶମାନରେ ମଧ୍ୟ ଶିଖିବା ଦରକାର ଭାରତରେ ପ୍ରସିଦ୍ଧ ଆମ ଓଡ଼ିଆ ଭାଷା ହିଁ ଆମ ଭାରତରେ ପ୍ରସିଦ୍ଧ ଓଡ଼ିଶା ଭାରତରେ ପ୍ରସିଦ୍ଧ ହେଉଛି ଆମ ଓଡ଼ିଶା ଓଡ଼ିଶାର ପ୍ରସିଦ୍ଧ ଓଡ଼ିଆ ଭାଷା ମଧ୍ୟ ଭାରତରେ ହବା ଉଚିତ୍ କାରଣ ଓଡ଼ିଆ ଭାଷା ହେଉଛି ଆମର ଗର୍ବ ଏବଂ ଗୌରବ ଓଡ଼ିଆ ଭାଷା ଓଡ଼ିଆରେ ବହୁତ କ ଅଛନ୍ତି କବି ଆଉ ଯିଏକି ଓଡ଼ିଆ ଭାଷାକୁ ଆହୁରି ସହଜ ସହଜ କରିଦେଇଚନ୍ତି ତାଙ୍କ ଗଳ୍ପ ବା ଗୀତ ମାଧ୍ୟମରେ ଯେ ଯାହାକି ଆହୁରି ଆମକୁ ଓଡ଼ିଆ ଭାଷା ପଢ଼ିବାରେ ସାହାଯ୍ୟ କରେ ବା ଉତ୍ସାହିତ କରେ ଓଡ଼ିଆ ଭାଷା କେବଳ ଭାଷା ନୁହଁ ଆମ ପାଇଁ ବା ଓଡ଼ିଶା ଲୋକଙ୍କ ପାଇଁ ବା ଓଡ଼ିଆ ଲୋକଙ୍କ ପାଇଁ ଏକ ବରଦାନ ଅଟେ ଯାହାକୁ ଆମେ ଏତେ ସହଜରେ ପାଇଛୁ ବା ଏତେ ସହଜରେ ପଢ଼ୁଛୁ